ବ୍ରହ୍ମାଣ୍ଡ ବିଷୟରେ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ ଏଇଥିପାଇଁ କାରଣ ବ୍ରହ୍ମାଣ୍ଡରେ ଉପସ୍ଥିତ କେବେ ହେଇଥିଲା କାହା କେବେ ହେଇଥିଲା ଠିକ୍ସେ କିଏ ଜାଣିନାହାନ୍ତି ଏବଂ ତା ସେଇ ସେଇ ଜିନିଷ ଜାଣିବା ପାଇଁ ଏବେ ବର୍ତ୍ତମାନ ଗବେଷଣା ଚାଲିଛି ଆଉ

ସବୁ କାମ କରୁଛନ୍ତି ବୈଜ୍ଞାନିକମାନେ ଜାଣିବା ପାଇଁ ଆଉ ରହିଲା ଏସବୁ ଜାଣିବା ପାଇଁ ବ୍ଲାକ୍ ହୋଲ୍ ଥିଓରି ଜାଣିବାକୁ ପଡ଼ିବ ଇତ୍ୟାଦି କାରଣ ଏସବୁ ଜାଣିଲେ ହିଁ ପୃଥିବୀ ଓ ବ୍ରହ୍ମାଣ୍ଡର ଯେ ଯାହା ବିି ପୂର୍ବରୁ ଘଟିଥିଲା ସେଇ ବିଷୟରେ ଜାଣିହବ ଆଉ ସେଇ ବିଷୟରେ ଜାଣିବା ପାଇଁ ଆମକୁ ବହୁତ ପଢ଼ିବାକୁ ପଡ଼ିବ ତା ତା ବିଷୟରେ ଜାଣିବା ପାଇଁ ଆମକୁ ସବୁ ଜିନିଷରେ ଜ୍ଞାନ ରଖିକି ଗବେଷଣା କରିବାକୁ ପଡ଼ିବ ଆଉ ଏହି ଜିନିଷ ପାଇଁ ହାଇ ଇଣ୍ଟେଲିଜେଣ୍ଟ ସାଇଣ୍ଟିଷ୍ଟ ଏଇସବୁ ଦରକାର ଆଉ ନାଇନଟିନ୍ ସେଞ୍ଚୁରୀରେ ଆମକୁ ବ୍ରହ୍ମାଣ୍ଡ ବିଷୟରେ ଖୋଜିବା ଗବେଷଣା କରୁଛୁ ଏବେ ଯାଏଁ ଏଇଥିପାଇଁ ଜଣାପଡ଼ୁନି କାରଣ ସେଇ ଲେବେଲ୍ର ଷ୍ଟଡ଼ି ଏବେ ଯାଏଁ କରାଯାଇନାଇଁ ଯେଉଁ ଲେବେଲ୍ର ଡ଼ିସ୍କୋଭରି ହୋଇଥିଲା ସେଇ ଲେଭେଲ୍ରୁ ଏବେ ଯାଏଁ କିଛି ଜଣାପଡ଼ିନାହିଁ ସେଇଥିପାଇଁ ତା ବିଷୟରେ ଏବେ ଗବେଷଣା ଚାଲିଛି ଆଉ ସେଇ ଗବେଷଣାରେ ପରେ ଆସ୍ତେ ଆସ୍ତେ ସବୁ ଜଣାପଡ଼ିବ